ବେଲେ ମୁଁ ଆମେ ଦୌଡ଼ିବା ବ୍ୟାୟାମ୍ ସେଥିରେ କରୁଛୁ ଆର୍ ସେ ମେସିନ୍ ଦ୍ଵାରା ପାହେଲାକିନି ତାହାକେ ଷ୍ଟାର୍ଟ୍ କରିଦେସୁଁ କରିକିରି ଏଥର ତାର୍ ମୁଣ୍ଡେ ସ୍ପିଡି କଲେ ବି ସ୍ପିଡି ଅଛି କମ୍ ହେଲେ କମ୍ ସ୍ପିଡ଼୍ରେ ଦୌଡ଼ିବି ବୋଲେ କମ୍ ସ୍ପିଡ଼୍ରେ ହେବା ସ୍ପିଡି ଦଉନେ ବୋଲି ସ୍ପିଡ଼୍ରେ ଦୌଡ଼ି ହେବା ସେଟା ତାର୍ମାନେ ସେ ଜାନ ଅଛେ ସ୍ଵିଚ୍ ମାଧ୍ୟମରେ ସେଟା ଇଏ କମ୍ କିମ୍ବା ଅଧିକା ଅଛେ ଆର୍ ହେ ଦୌଡ଼ିବା ଦ୍ଵାରା ଦେହ ବି ଠିକ୍ ବ୍ୟାୟାମ୍ ବି ଠିକ୍ ରହୁଛି ଆର୍ ସୁସ୍ଥ ବି ରହେବାକେ ପଡ଼ୁଛି ଆଉ ଗୁଡ଼ ହାତ ବି ଠିକ୍ ତା ମାନେ ଇଏ ନାହିଁ ହେବାର୍ ପେନ୍ ନାଇଁ ହେବା ଦୌଡ଼ିବା ଦ୍ୱାରା ସୁସ୍ଥ ହେଉଛି ଆଉ ମୋତେ ଠିକ୍ ଲାଗୁଛି